ବଗିଚାରେ ଗଛ ଲଗାଇବା ପାଇଁ ମୁଁ ବଜାରକୁ ଯାଇ ନର୍ସରୀ ବୁଲି ବୁଲି ଭଲ ଗଛ ହୃଷ୍ଟପୃଷ୍ଟ ଗଛ ବାଛି କି ଆଣେ ବାଛିକି ଆଣେ ଯଦି ନ ଆଣୁ ବଜାରରୁ ଯାଇ ନ ଆଣିପାରିଲି ତାହାଲେ ମୁଁ ମଞ୍ଜି ଆଣିକରି ଚାରା ଲଗା ମାନେ ପକେଇ ମାଟିରେ ପକାଇ କରି ଯେଉଁ ଚାରା ଗଛ ଉତ୍ପନ୍ନ କରେ ଉତ୍ପନ୍ନ କରି ସେ ସବୁ କୁଣ୍ଡରେ କୁଣ୍ଡ ସାଇଜ କରି ସେ ଗଛକୁ ସବୁ ଆଣି କରି କୁଣ୍ଡରେ ଲଗାଇ ଲଗାଉ ସକାଳେ ସକାଳେ ସନ୍ଧ୍ୟାରେ ଟିକିଏ ଟିକିଏ ପାଣି ଦେଉ ପାଣି ଦେଇସାରି ତାକୁ ଗଛ ଟିକିଏ ଟିକିଏ ବଡ଼ ବଡ଼ ହେଇଗଲେ ତା' ଦେହରେ କମ୍ପୋଷ୍ଟ ଦେଉ ସାର ତା'ର ଟିକିଏ ଟିକିଏ ସାଇଡ଼ରେ ସବୁ ଯେଉଁ ଗୋଟେ ଲୁହା ଇଏରେ ଖୋଳି ତାକୁ ସାଇଡ଼ରେ ଟିକିଏ ଟିକିଏ ସାର ଦେଉ ସାର ହିଁ ଗଛ ଗୁଡ଼ାକୁ ବଢ଼ିଆ ପୁରା ବଢ଼ିକରି ଭଲ ଭଲ ଫୁଲ ଫୁଟେ ଫୁଲ ଫୁଟିଲେ ଗେଣ୍ଡୁ ଫୁଲ ମନ୍ଦାର ଫୁଲ ଏସବୁ ପ୍ରକାର ଫୁଲ ଆମ ବଗିଚା ରହିଲା ଆମେ ତାକୁ ତୋଳିକି ଠାକୁରଙ୍କ ପାଖରେ ଆମର ଆଉ ବାହାରୁ କିଣା ହେଇକି ଫୁଲ ଆସେନି ଆମର ସେଇ ଯେଉଁ ଗଛ ଲଗେଇଥିବୁ ସେଇ ଗଛରୁ ବହୁତ ଫୁଲ ବାହାରେ ଆମ ଠାକୁରଙ୍କ ପାଇଁ ହେଇଯାଏ ଯଦି ଅଧିକା ହୁଏ ଆମର ସେପଟେ ଦାଦାଙ୍କ ଘର ଅଛି ଆମେ ତାଙ୍କ ଘରକୁ ବି ଫୁଲ ଦେଉ ଠାକୁରଙ୍କୁ ସଜେଇଲେ ବହୁତ ସୁନ୍ଦର ଦେଖାଯାଆନ୍ତି ବଢ଼ିଆ ବଢ଼ିଆ ଫୁଲ ଫୁଟେ ଆମ ବଗିଚାରେ କୁସୁମ ଫୁଲ ଏତେ ଏତେ ବଡ଼ ବଡ଼ ହୋଇଥିବ ଆପଣ ଦେଖିଲେ ସବୁ କଲର ଅଲଗା ଅଲଗା ଗଛ ଦେଖିଲେ ବି ଆପଣଙ୍କୁ ଲୋଭ ଲାଗିବ ଠାକୁର ପୂଜାରେ ବ୍ୟବହୃତ କରୁ ଆଉ